ପଶୁମାନେ ସୁରକ୍ଷିତ କେନ୍ତାକିନା ରହେବେ ସେମାନଙ୍କର୍ କା'ଯେ ଗୁଟେ ଘର୍ ବନା ହେଉଛେ ଆରୁ ସେମାନ୍କେ ଠିକ୍ ଟାଇମ୍ନେ ଟିକାକରଣ୍ କରାହେଉଛେ ସେମାନଙ୍କର୍ କା'ଯେ ପଶୁ ଡ଼କ୍ଟର୍ ବି ଅଛେ ଯଦି ଫୋନ୍ କଲେ କି କେତେବେଲେ କା'ଣା ହେଲେ ସେମାନଙ୍କର୍ କା'ଯେ ଯେନ୍ତା ଜଲ୍ଦି ହେଇପାର୍ବା ସେନ୍ତା ଜଲ୍ଦି ଆସିକରି ସେମାନ୍କେ ଦେଖା ହେଉଛେ ଆରୁ ସେମାନଙ୍କର୍ କା'ଯେ ଘାଂସ୍ ହେଉ କି ପୁଆଲ୍ ହେଉ ସେମାନଙ୍କର୍ ଖାଏବାର୍ କା'ଯେ ବି ଯୋଗେଇ ଦିଆ ହେଉଛେ ଆର୍ ସେମାନେ କେନ୍ତାକିନା ସେ ବର୍ଷା ବେଲେ ବି କେନ୍ତାକିନା ରହିପାର୍ବେ ସେମାନଙ୍କର୍ କା'ଯେ ଭଲ୍ସେ ଦେଖ୍ ରେଖ୍ କରାହେଉଛେ ଆରୁ ଗୁହାଲ୍ ବି ହେନ୍ତା ସେମାନେ କେ ବି କିଛି ଅସୁବିଧା ନାଇ ପାଏବେ ବୋଲିକରି ଟାଇମ୍ ଟୁ ଟାଇମ୍ ସେ ଡ଼କ୍ଟର୍ ପଶୁ ଡ଼କ୍ଟର୍ କେ ବି ଏନ୍ତା କୁହା ହେଇପାର୍ବା ସେନ୍ତା ଅଛେ